ମୋ'ର ଗୋଟେ ଏମିତି ସମୟ ଥିଲା ମୋ'ର ଗୋଟେ ସାଙ୍ଗ ସହିତ ଖରାପ ମୋ'ର ତା କଥାବାର୍ତ୍ତା ନ ଥିଲା କିନ୍ତୁ ପରେ ଆମେ ଦି ଜଣ ଗୋଟିଏ ଜାଗାକୁ ଯାଇଥିଲୁ ବୁଲିବାକୁ ଆଉ ସେ ଜାଗାରେ ମୋର ମନି ପର୍ସଟି ଚୋରି ହୋଇଗଲା ମୋ ପାଖରେ ପଇସା ନଥିଲା ଆଉ କେହି ଚିହ୍ନା ଲୋକ ମଧ୍ୟ ନଥିଲେ ସେତେବେଳେ ତାକୁ ହିଁ ଦେଖିଲି ମୁଁ ଆଉ ମୁଁ ଯଦି ତା'ଠାରୁ ନ ନେଉଛି କିଛି ଟଙ୍କା ମାଗିକି ତା'ହେଲେ ମୁଁ ଘରକୁ ଯାଇପାରିବି ନାହିଁ ମୁଁ ବାଧ୍ୟ ହୋଇ ତାକୁ କଥା କହିବାକୁ ମତେ ପଡ଼ିଲା ଏବଂ ତା' ପଇସା କିଛି ନେଇ ମୁଁ ଘରକୁ ଫେରିଲି